ହଁ ହଁ ସାର୍ ନମସ୍କାର୍ ମୁଁ ରାଉରକେଲାକୁ ନୂଆ ଆସିଛି ଆଉ ଏଇଠି ମୁଁ କେଉଁଠି ରହିପାରିବି ସେଇ ଲଜ୍ରେ ରହିବା ପାଇଁ ମୋତେ କେତେ ପଇସା ଭିତରେ ମୁଁ ରହିପାରିବି ସେଇ ସେଇ ହୋଟେଲ୍ରେ ମୁଁ ଖାଇବା ସୁବିଧା ରହିଛି କି ଓ ପାଖାପାଖି ରେଷ୍ଟୁରାଣ୍ଟ୍ରୁ ଅର୍ଡ଼ର୍ କଲେ ଖାଇବା ପହଞ୍ଚିବ ଏଇଠି ବୁଲିବା ପାଇଁ କେଉଁ କେଉଁ ଜାଗା ରହିଛି ଆଉ ସେଇ ଏ ଆ ଏଇଠାରୁ ସେଇ ଡ୍ୟାମ୍ର ଦୂରତା କେତେ ହବ ତ ଆପଣ ମୋତେ ନେଇ ଯାଇପାରିବେ ସେଇଠିକୁ ହଁ ଆଉ ଏଇଠି କେଉଁଠି ପାଖରେ ସେ ମୁଁ ଯେଉଁ ଲଜ୍ରେ ରହୁଛି ସେଇଠି ଆଇଁଷ ଦଉଛନ୍ତି ୟା ନିରାମିଷ ହଉ ହୁଁ ନହେଲେ ମୁଁ ବାହାରୁ ମଧ୍ୟ ମାଗିପାରିବି ଆମିଷ ନହେଲେ ନିରାମିଷ ହଉ ଏଇଠି ମାନେ ଏଇଠି ଯେଉଁ ଜାଗାଗୁଡ଼ା ରହିଛି ତା ନାଁ କ'ଣ କି ଓ ଏଇଠି ବିଭିନ୍ନ ପ୍ରକାର ହସ୍ପିଟାଲ୍ ରହିଛି ମୁଁ ଶୁଣିଥିଲି ତ ଏଇଠି ଏଇଠି ଯେଉଁ ଅଛି ଯେଉଁ ବିଦ୍ୟାଳୟଗୁଡ଼ିକ ଅଛି ସେଥିରେ ମାନେ ପିଲାମାନଙ୍କୁ କେତେ ଶ୍ରେଣୀ ଯାଏଁ ପଢ଼ା ଯାଉଛି ଏଇଠି ଏଇଠି ଯେଉଁ ବିଦ୍ୟାଳୟଗୁଡ଼ିକ ଅଛି ସେଇ ବିଦ୍ୟାଳୟଗୁଡ଼ିକରେ ପିଲାମାନଙ୍କୁ କେତେ ଶ୍ରେଣୀ ଯାଏଁ ପଢ଼ା ଯାଉଛି ମାନେ ପିଲାମାନଙ୍କୁ ଠିକ୍ ସବୁ ପଢ଼ାପଢ଼ି ଚାଲିଛି ଆ